ଆମ ରାଜ୍ୟ ହେଲା ଓଡ଼ିଶା ଆମେ ହେଲୁ ଓଡ଼ିଶା ବାସି ଏବଂ ଆମେ ବି ଓଡ଼ିଆ ପୁଅ ତେଣୁ ଆମେ ଓଡ଼ିଶା ବାସି ବହୁତ ଗର୍ବିତ ମାତୃଭୂମି ମାତୃଭାଷାର ମମତା ଯା ହୃଦୟରେ ଜନମି ନାହିଁ ତାକୁ ଯଦି କେହି ଜ୍ଞାନୀ ଗଣାରେ ଗଣିବେ ଅଜ୍ଞାନ ରହିବେ କାହିଁ ତେଣୁ କେତେଟା ରୁଢ଼ୀ ଅଛି କାଲା ଆଗରେ ମୂଳା ଚୋବାଇବା